ଆମ ଜିଲ୍ଲା ମାଲକାନଗିରି କୋରକଣ୍ଡା କିମ୍ବା ମାଲକାନଗିରି ଜିଲ୍ଲାର ସତୀଗୁଡ଼ା ଡ୍ୟାମ୍ କିମ୍ବା ଚିତ୍ରକଣ୍ଡା ବ୍ଲକର ଗୁରୁପ୍ରିୟା ସେତୁ ଝୁଲା ବ୍ରିଜ୍ ଇକୋ ପାର୍କ ଆଦି ସବୁ ଅଛି ଏଠାକାର ବଡ଼ ବଡ଼ ନଦୀ ମଧ୍ୟ ଅଛି ଅନେକ ଲୋକ ଯାହାକି ଅନେକ ଜାଗାରୁ ମଧ୍ୟ ଆସିଥାନ୍ତି ୱାଟର ଫଲ୍ ଆଦି ସବୁ ବହୁତ ଅଛି ଏଠାକାର ମାଲକାନଗିରି ଜିଲ୍ଲାରେ ଚିତ୍ରକୁଣ୍ଡାର ଇକୋ ପାର୍କ୍ରେ ୱାଟରଫଲ୍ ସେଠାରେ ପୁଷ୍ପା ଟୁ ମଧ୍ୟ ସୁଟିଂ ହୋଇଥିଲା ଯାହାକି ସେଠାକାର ଅବସ୍ଥା ଦେଖି ମାନେ ସୁଟିଂ ନକରି ଫେରି ଯାଇଥିଲେ ନିଜ ରାଜ୍ୟକୁ ତେଣୁ ସରକାରଙ୍କୁ ଏତିକି ସୁବିଧା ଯୋଗାଇବା ପାଇଁ କହୁଛି କି ଏଠାକାର ବ୍ୟବସ୍ଥା ଆଉ କିଛି ଲୋକଙ୍କ ବା ପର୍ଯ୍ୟଟନମାନଙ୍କ ରହିବା ପାଇଁ କିଛି ବ୍ୟବସ୍ଥା କଲେ ଭଲ ହୋଇଥାନ୍ତା ତେଣୁ ସରକାର କିଛି ପଦକ୍ଷେପ ନେଲେ ଆମେ ଏଠାକାର ଗ୍ରାମବାସୀ କିମ୍ବା ଏଇ ଜିଲ୍ଲାର ବାସିନ୍ଦା ଆପଣଙ୍କ ଆପଣଙ୍କୁ ଧନ୍ୟବାଦ ଜଣାଇବୁ ଜଲ୍ଦି ଆପଣ ପଦକ୍ଷେପ ନେବା ଦରକାର